ମୋର ପିଲାଦିନରୁ ଇଚ୍ଛା ଥିଲା ମୁଁ ନିଜେ ଜଣେ ସଂକୀର୍ତ୍ତନ କଳାକାର ପୂର୍ବରୁ ଆଉ ମୂଳଦୁଆରୁ ଗାଁ ବସ୍ତି ଦିନରୁ ଆମ ଗ୍ରାମରେ ସଂକୀର୍ତ୍ତନ ଯେଉଁ ବୟସ୍କ ଲୋକମାନେ ଥିଲେ ସେ ଧୀରେଧୀରେ କମିଯାଇଥିଲା ଯେପର୍ଯ୍ୟନ୍ତ ଗାଁ ରହିଛି ସେପର୍ଯ୍ୟନ୍ତ ସଂକୀର୍ତ୍ତନ ଅଛି ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ଦୋଳଯାତ୍ରା ଅଛି ହିଙ୍ଗୁଳା ଯାତ୍ରା ଶିବ ମନ୍ଦିର ହନୁମାନ ମନ୍ଦିର ତାରିଣୀ ମନ୍ଦିର ଅଛି ସଂକୀର୍ତ୍ତନ ହଉଛି ତେଣୁ ମୁଁ ଯୁବପିଢ଼ିମାନଙ୍କୁ ଯୁବକମାନଙ୍କୁ ଦଶପନ୍ଦର ଜଣ ଯୁବକଙ୍କୁ ଏକତ୍ରିତ କରି ତାଙ୍କୁ ଗୋଟିଏ ସଂକୀର୍ତ୍ତନ କୋଦଳ କରି ସଂକୀର୍ତ୍ତନ ଶିଖାଇଛି ଏବଂ ମୋ ପରିବାରରେ ମୋ ଯେଉଁ ବାସଗୃହରେ ମୁଁ ରହୁଛି ଆଉ କିପରି ଭାବରେ ରାଧାକ୍ରୀଷ୍ଣ କେଉଁଠି ଦୋଳବିମାନ କେଉଁଠି ସଜଡ଼ାଯିବେ ଘରର ବାହାରେ ଶନିଙ୍କର ମୂର୍ତ୍ତି ରହିବେ ଏବଂ ଘରର କାନ୍ଥରେ ହନୁମାନ ରହିବେ ଏବଂ ପୂଜା ସାମଗ୍ରୀ ଆମର ପୂଜାଘରେ ଗଣେଶ ଶିବ ଆମର ଓଡ଼ିଶାର ବଡ଼ ଠାକୁର ହେଲେ ଶ୍ରୀ ଜଗନ୍ନାଥ ଜଗନ୍ନାଥଙ୍କର ପୂଜା କିଭଳି ହେବ ଶିବଙ୍କର ପୂଜା ହେବ ମା' ଦୂର୍ଗାଙ୍କର ପୂଜା ହେବ ଲକ୍ଷ୍ନୀଙ୍କ ପୂଜା ହେବ ଲକ୍ଷ୍ମୀ ଘରର କେଉଁ ଦିଗରେ କାନ୍ଥରେ ରହିବେ ମୋ ଘରକୁ ଆଉ ଲକ୍ଷ୍ମୀ କେଉଁଭଳି ବେଶପୋଷାକ ପିନ୍ଧନ୍ତି ହନୁମାନଙ୍କର କେଉଁଭଳି ବିଧବସନ ତାଙ୍କୁ ସେହିଭଳି ଭାବରେ ସଜାଡ଼ି ମୋ ଘରକୁ ମୁଁ ସଜାଡ଼ିଛି